ହ୍ୟାଲୋ ହଁ ଡେଲିଭରୀ ଭାଇ ମୁଁ ଏଇଠୁ ଯାନକାପୋଦରାରୁ କହୁଥିଲି ଭାଇ ଏବେ ଯେଉଁ ଗୋଟିଏ ଖାଇବାଟା ଅର୍ଡ଼ର କରିଥିଲି ମୁଁ ସେଇଟା କେତବେଳେ ଆଣିକି ଦେବ କେଉଁଠି ଅଛ କେଉଁଠି ବିଲାବାଡ଼ିରେ ସେଇଠୁ ଆସିବାକୁ ତ ଯାହାହେଲେ ବି ଅଧଘଣ୍ଟା ଲାଗିଯିବ ସମୟ ହ ହେଉ ଭାଇ ଟିକିଏ ଜଲ୍ଦି ଆସ ଭୋକ ହେଲାଣି ଆଉ କେତେବଳେ ଆଣିକି ଦେବ ଟାଇମ୍ ଆସିକି ବାରଟା ହେଲାଣି ହଁ ନା ବାରଟା ହେଲାଣି ବା ଟାଇମ୍ ଆସିକି ଏବେ ଆଉଥରେ ତୁମେ ଯଦି ଲେଟ୍ କରିବ କହିଲ ଆଉ କେତେବେଳେ ମୁଁ ଖାଇବି ହଁ ଏଇଠି ଏକା ଜଗିଛି ମୁଁ ଏଇଠି ଯାନକାପୋଦର ଏଇଠି ଯେଉଁ ଦୋକାନ ନାହିଁ କି ହଁ ସେଇଠି ଏକା ମୁଁ ଅଛି ଜଲ୍ଦି ଟିକିଏ ଆଣିକି ଦିଅ ହଁ ହଁ ଜଲ୍ଦି ଆସିବ ଟିକିଏ ଭାଇ ହଁ ଲେଟ୍ ହେଲାଣି ହେଉ